ଆମ ଅଞ୍ଚଳରେ ଏକ ଧାର୍ମିକପୀଠ ଅଛି ଏଠିକି ବହୁତ ପର୍ଯ୍ୟଟକମାନେ ଏଠିକି ଦେଖିବାକୁ ଆସନ୍ତି ଧାଡ଼ି ଲମ୍ବାଇ ଦେଖନ୍ତି ଏଇଠି ବୋଲସକୁମ୍ପା ଧର୍ମପୀଠ ଅଛି ଏଠି ମା' ବରାଳଦେବୀ ପୂଜା ପାଆନ୍ତି ସେଠି ପ୍ରତ୍ୟେକ ବର୍ଷ ଆଶ୍ଵିନ ମାସରେ ସେଠି ପୂଜା ହୋଇଥାଏ ବାହାରୁ ବହୁ ପର୍ଯ୍ୟଟକମାନେ ସେଠାକୁ ଆସିଥାନ୍ତି ସେହିଦିନ ବହୁତ ବଡ଼ ଯାତ୍ରା ହୋଇଥାଏ ଦଶଦିନ ଧରି ସେଦିନ ନବମୀ ତିଥିରେ ମା' ବରାଳୀଙ୍କର ପୂଜା ହୋଇଥାଏ ଆଉ ଏଠି ଦୂତିପଡ଼ା ଗ୍ରାମ ପଞ୍ଚାୟତରେ ମଧ୍ୟ ଜଗନ୍ନାଥ ମନ୍ଦିର ଅଛି ମା' ଦଣ୍ଡକାଳୀ ଅଛନ୍ତି ସେଠିକି ବହୁ ଦୂରଦୂରାନ୍ତରରୁ ଲୋକମାନେ ଦର୍ଶନ କରିବାପାଇଁ ଆସନ୍ତି ପ୍ରତ୍ୟେକ ବର୍ଷ ସେଠି ଦଣ୍ଡ ମହାପ୍ରଭୁ ପୂଜା ହୋଇଥାଏ ଦୀର୍ଘ ସତର ଦିନ ଧରି ଦଣ୍ଡ ମହାପ୍ରଭୁ ଗ୍ରାମାଞ୍ଚଳରେ ବୁଲିଥାନ୍ତି ଆଉ ମନ୍ଦିରକୁ ଯାଇଥାନ୍ତି